ହ୍ୟାଲୋ ଏଇଟା ଭାଗିରଥି ଏନ୍ କୁ ଲାଗିଛି ନା ହଁ ମୋତେ ଗୋଟେ ଅର୍ଡ଼ର୍ ଦେବାର ଥିଲା ଗୋଟେ ପିଜାର ମିଡ଼ିଅମ୍ ସାଇଜ୍ର ଗୋଟେ ପନିର୍ ପିଜା ଗୋଟେ ଅର୍ଡ଼ର୍ ଦେବାର ଥିଲା ମୋତେ ତ ଆମର ଆଡ଼୍ରେସ୍ ହେଉଛି ଇରିଗେଶନ୍ କଲୋନୀ ଲେନ୍ ନମ୍ୱର୍ ପନ୍ଦର ତ ଏଇଠି ଡେଲିଭେରି ତ ହେଉଥିବ ଆପଣଙ୍କର ଡେଲିଭେରି ବୟ ତ ଆସୁଥିବେ ନା ଡେଲିଭେରି କରିବାପାଇଁ ଆଉ ଏଇ ପିଜାଟା ଯେ ମୁଁ କହିଲି ପନିର୍ ପିଜା ସେଇଟା କେତେ ପ୍ରାଇସ୍ ରହୁଛି କି ଆମର ମିଡ଼ିଅମ୍ ସାଇଜ୍ର ଆଚ୍ଛା ପାଞ୍ଚ ଶହ ଆଚ୍ଛା ହଉ ହଉ ପାଞ୍ଚ ଶହ ଟଙ୍କା ଆଉ ଏକ୍ସଟ୍ରା ଯଦି ଆମେ କିଛି ଚିଜ୍ ଆଡ଼୍ କରିପାରିବୁ କି ଓ ଟପିଂ ତ ଆଡ଼୍ କରିପାରିବୁ ତା ପାଇଁ ଏକ୍ସଟ୍ରା ଚାର୍ଜେସ୍ ନେଉଥିବେ ବୋଧେ ନା ଆଚ୍ଛା ହଉ ହଉ ଠିକ୍ ଅଛି ତ ମୋତେ ଗୋଟେ ପିଜା କରିଦେବେ ଗୋଟେ ପନିର୍ ପିଜା ଗୋଟେ ଆଉ ତା ସାଙ୍ଗରେ ତିନ୍ଇଟା କୋକ୍ କରିଦେବେ କୋକାକୋଲା ଆଉ ପେମେଣ୍ଟ୍ଟା ଯେଉଁ ଆପଣଙ୍କ ଡେଲିଭେରି ବୟ ଆସିବେ ଯେତେବେଳେ ପେମେଣ୍ଟ୍ କରିବାପାଇଁ ସେତେବେଳେ ମୁଁ କ୍ୟାସ୍ ଅନ୍ କ୍ୟାସ୍ ଦେଇଦେବି ତାଙ୍କୁ ତ ଠିକ୍ ଟାଇମ୍ରେ ଟିକେ ପଠେଇଦେବେ ଯେମିତିକି ଥଣ୍ଡା ନହୋଇଯାଉ ଆସିଲାବେଳେ ଗରମ ରହିବ ଯେମିତି ଠିକ୍ ସେ ଟିକେ ପ୍ୟାକିଙ୍ଗ୍ କରିକି ପଠେଇବେ ତାକୁ ହଉ